ମୁଁ ପ୍ରତିବର୍ଷ ତିନିରୁ ଚାରିଥର ନବରଙ୍ଗପୁର ଆର୍ଟ ଗ୍ୟାଲେରୀରେ ପରିଦର୍ଶନ ପାଇଁ ଯାଇଥାଏ ମୋତେ ସେଠାକାର ଚିତ୍ର ଏବଂ ସେଠାକାର ପରିବେଶ ଅତ୍ୟନ୍ତ ସୁଖମୟ ହୋଇଥାଏ ଏବଂ ମୁଁ ତାହା ଦେଖି ନିଜକୁ ଗର୍ବ ଅନୁଭୂତ କରିଥାଏ କାରଣ ଆମ ଏହି ଅଞ୍ଚଳର କଳାକାର ମାନେ ସେଠାକୁ ଯାଇ ନିଜର କଳା ପ୍ରଦର୍ଶନ କରାଇଥାନ୍ତି ଏବଂ ସେହି ଚିତ୍ର ବା ପେଣ୍ଟିଙ୍ଗ ନବରଙ୍ଗପୁର ଗ୍ୟାଲେରୀରେ ର ଅଛି ଏବଂ ସେହି ଚିତ୍ର ଗୁଡ଼ାକ ଦେଖି ମୋତେ ନିଜକୁ ଚିତ୍ର ପ୍ରତି ଆକୃଷ୍ଟ କରିବାକୁ ହୁଏ ଏବଂ ଏହି ଚିତ୍ର ଗୁଡ଼ାକ ଦେଖିଲା ପରେ ମୋତେ ନିଜକୁ ଅନୁଭବ ହୁଏ ଯେ ମୁଁ ବି ଦିନେ ନା ଦିନେ ଏମିତିକା ଚିତ୍ର କଳାକାର ହେଇପାରିବି ଏବଂ ଏହି ଚିତ୍ରକୁ ନେଇ ମୁଁ ଦିନେ ନା ଦିନେ ବିଶ୍ୱସ୍ତରରେ ନିଜର ଜାଗାକୁ ଅବଲମ୍ବନ କରାଇବି ବୋଲି ମୋର ଆଶା ରହିଅଛି